ଭାରତ ଗଣମାଧ୍ୟମ କିଛି ସଠିକ୍ ତଥ୍ୟ ଦେଖାଏ କିଛି ଭୁଲ ତଥ୍ୟ ଦେଖାଏ ମିଡ଼ିଆ ନ୍ୟୁଜ୍ ଦେଖାନ୍ତି କିଛି ଭୁଲ ଦେଖାନ୍ତି କିଛି ଠିକ୍ ଦେଖାନ୍ତି ଓଟିଭି କଳିଙ୍ଗ ଚ୍ୟାନେଲ୍ ଭାସ୍କର ଚ୍ୟାନେଲ୍ ରିପୋର୍ଟର୍ କି କିଛି ଭଲ ଦେଖାନ୍ତି କିଛି ଖରାପ ଦେଖନ୍ତି ଦେଶକୁ ସୁରକ୍ଷିତ ପାଇଁ କିଛି ଭଲ ଦେଖାଇ ପାରନ୍ତି କିଛି ବି ଖରାପ ଦେଖନ୍ତି କିନ୍ତୁ ଲୋକଙ୍କର ଉପକାର ପାଇଁ ଭଲ ତଥ୍ୟ ବି କିଛି ଦିଅନ୍ତି ଲୋକଙ୍କୁ ମୁଁ ଭାସ୍କର ଟିଭି ଓ ଓଟିଭି ଖବର ଦେବାରୁ ଲୋକ କିଛି ଜାଣିପାରନ୍ତି ଦେଶରେ କ'ଣ ଖବର ଆସୁଛି କିଛି ଭୁଲ ଆସେ କିଛି ଠିକ୍ ବି ଆସେ